ମୋର ଜଣେ ପ୍ରିୟ ଲେଖକ ଅଛନ୍ତି ସେ ହେଉଛନ୍ତି ମୋ ଜିଲ୍ଲାର ଯଦୁମଣି କବି ତାଙ୍କୁ ଯଦୁମଣି ହାସ୍ୟରସ କବିତା ଏବଂ ସେ ଲେଖକ ଯଦୁ ସେ କବିତା ଲେଖିଛନ୍ତି ଏବଂ ତାଙ୍କ ଭାଷାରେ ରାଜାଙ୍କ ସହିତ ମଧ୍ୟ ସେ ଯୁକ୍ତି କରିଛନ୍ତି ପ୍ରତ୍ୟକ ଙ୍କୁ ସେ ଲାସ୍ୟ ଭାବ ଦେଇ ବିଭିନ୍ନ କଥା ମାଧ୍ୟମରେ ସେ ଲୋକଙ୍କୁ ପସନ୍ଦ କରନ୍ତି ତାହା ଆପଣଙ୍କୁ କହିପାରିବେ ତାହା ହେଉଛି ମୋ ଦେଶ ଏବଂ ମୋ ଜିଲ୍ଲାର ଗୌରବ ତେଣୁ ସେଥିପାଇଁ ତାଙ୍କ ପୁସ୍ତକ ଗୁଡ଼ିକ ପଢ଼ିବାକୁ ମୁଁ ବିଶେଷ ଆଗ୍ରହୀ